ଓଡ଼ିଶାରେ ଉପଭୋଗ କରାଯାଉଥିବା ମୁଖ୍ୟ ସାଂସ୍କୃତିକ ଏବଂ ମନୋରଞ୍ଜନ କାର୍ଯ୍ୟକଳାପ ଗୁଡ଼ିକ ହେଉଛି ଆମର ଆମର କ'ଣ ମାନେ ହିନ୍ଦୁ ହିନ୍ଦୁରେ ମାନେ ଆମର ଓଡ଼ିଆ ଓଡ଼ିଆ ଜାତିର ଲୋକମାନେ ବହୁତ ପ୍ରକାର ଖେଳ ଖେଳନ୍ତି ବିଭିନ୍ନ ଅଞ୍ଚଳରେ ଏବଂ ସମ୍ପ୍ରଦାୟରେ ମଧ୍ୟ ଏଗୁଡ଼ିକ ବିଭିନ୍ନ ପ୍ରକାର ଖେଳ କ୍ରୀଡ଼ାକୁ ଖେଳିଥାନ୍ତି ଯାହାକି ଫୁଟବଲ୍ ଏଗାର ଜଣ ପ୍ଲେୟାର୍ ମିଶିକି ଖେଳନ୍ତି ଇଆଡ଼ ଏଗ ରାଇଟ୍ ସାଇଡ଼୍ ଏଗାର ଆଉ ଲେଫ୍ଟ ସାଇଡ଼୍ ଏଗାର ମିଶିକି ଖେଳୁଥାନ୍ତି ଫୁଟବଲ୍ ଯାହାକି ଆଉ ଆଉ ଯାହାକି ବାଟି କୁହନ୍ତି ପଗୁଲିକୁ ବାଟି କୁହନ୍ତି ଗୁଲି ଘଟି କହିଥାଉ ଆମେ ଜାଣିଥାଉ ଏହା ଆମର ଭାରତର ମାନେ ଭାରତରେ ବହୁତ ପ୍ରକାର ଖେଳିଥାନ୍ତି ଯାହାକି ଆମର ଗାଁ ଲୋକମାନେ ବହୁତ ଛୋଟରୁ ବଡ଼ ପର୍ଯ୍ୟନ୍ତ ଝିଅ ଝିଅମାନେ ନାହାନ୍ତି ପୁଅ ପିଲାମାନେ ବହୁତ ଇଣ୍ଟରେଷ୍ଟ ଦେଇକି ଖେଳନ୍ତି ଯାହାକି ଏଇଟା ଆମର ଲୋକ ସଂସ୍କୃତି ମାନେ ଆମର ଏଇଟା ସଂସ୍କୃତି ଖେଳରେ ଯାଇଥାଏ ଆମର ଓଡ଼ିଶାରେ ବହୁତ ଖେଳ ଥାଏ ଯାହାକି ହକି ବ୍ୟାଡ଼ମିଣ୍ଟନ୍ କ୍ରିକେଟ ଆଉ ଏ ଯେଉଁ ଅଛି ବହୁତ ପ୍ରକାର ପୁଚି ଖେଳ ଦୌଡ଼ି ଡିଆଁ ବହୁତ ପ୍ରକାର ଅଛି ଏହି ଏହି ଖେଳରେ ସେମାନେ ମାନେ ନିଜ ଆମର ସାଂସ୍କୃତିକ ଖେଳଟା କୁହାଯାଏ ଯାହାକି ଆମ ସଂସ୍କୃତରେ ବହୁତ ପରିମାଣରେ ଏଟାକୁ ଖେଳିଥାନ୍ତି ଏବଂ ଏଟା ସମ୍ପ୍ରଦାୟର ଲୋକମାନେ ଯେଉଁ ସମ୍ପ୍ରଦାୟ ଲୋକମାନେ ବି ଏହାକୁ ଆପଣାଇ ନେଇ ଖେଳିଥାନ୍ତି ଯାହାକି ଗାଁରେ ବହୁତ ବହୁତ ମାନେ ଭଲିବଲ୍ ଖେଳନ୍ତି ଆଉ ବାଟି ବହୁତ ଖେଳନ୍ତି କାହିଁକିନା ବାଟି ଆମର ବହୁତ ପୁରୁଣା ଖେଳ ନା ସେଇଥିପାଇଁ ଏଟାକୁ ଖେଳିଥାନ୍ତି ଯାହାକି ଏଇଟା ଆମର ଏଇ ଓଡ଼ିଆ ଓଡ଼ିଆର ଲୋକମାନେ ମାନେ ଓଡ଼ିଶାର ଲୋକମାନେ ଏହାକୁ ବହୁତ ପରିମାଣରେ ଖେଳିଥାନ୍ତି ଯାହାକି ଆମେ ଆମେ ବାହାରେ ଯଦି ଯାଇଥାଉ କହିଲେ ଏ ଖେଳକୁ ଆମେ ଦେଖିପାରିନଥାଉ ସେମାନେ ଅନ୍ୟ ପ୍ରକାର ଖେଳିଥାନ୍ତି କବାଡ଼ି ଖୋଖୋ ଏଇ ପ୍ରକାର ଖେଳିଥାନ୍ତି ବାକି ହଁ ଆମର ଓଡ଼ିଶା ଭିତରେ ଓଡ଼ିଶାରେ ମଧ୍ୟ ସେ ଖୋଖୋ ଖେଳନ୍ତି କବାଡ଼ି ବି ଖେଳନ୍ତି ବାକି ଆମର ଲୋକ ଲୋକ ଲୋକ ସଂସ୍କୃତି ମାନ ମାନେ ଏହା ଆମର ମୁଖ୍ୟତଃ ସଂସ୍କୃତି ଏଟା ଯାହାକି ଆମେ ଏଇଟାକୁ ବହୁତ ପରିମାଣରେ ଖେଳିଥାଉ ଏହା ମୋର ଏହି ଆମର ଭାରତରେ ଭାରତୀୟ ଲୋକ ସଂସ୍କୃତି କହିଲେ ଆମର ଲୋକ ସଂସ୍କୃତି ମାନେ ଆମର ଦେଶରେ ଆମର ରାଜ୍ୟରେ ଆମ ଓଡ଼ିଶା ଭିତରେ ବହୁତ ପରିମାଣରେ ଏହି ଖେଳ ଖେଳିଥାନ୍ତି ସମସ୍ତେ ଓ ଏହି ଜାଗାରେ ବହୁତ ପରିମାଣରେ ଆମର ଉପକାର ହୋଇଥାଏ ଯେଉକି ଆମ ଖେଳ ଦ୍ୱାରା ଆମର ପରିମାଣ ବହୁତ ବଢ଼ିଥାଏ ଏହାଦ୍ୱାରା ଆମେ ବହୁତ ଖେଳିଥାଉ ଏହା ଆମ ଆମ ଦେଶ ଆମ ରାଜ୍ୟ ସହ ଗଢ଼ି ଉଠିଥାଏ ଏଟା ବହୁତ ପରି ମାନେ ଆମର ଓଡ଼ିଆ ଓଡ଼ିଆ ଓଡ଼ିଆ ଜାତୀୟ ଲୋକମାନେ ଏହା ଏହି ଖେଳକୁ ବହୁତ ପରିମାଣରେ ଆକର୍ଷଣ କରିବାରେ ସେମାନେ ସଫଳତା ପାଇଥାନ୍ତି ଓ ଏହି ଖେଳରେ ଖାସ କରି ଫୁଟବଲ୍ ମାନେ ଫୁଟବଲ୍ ପ୍ରିୟର ମାନେ ବହୁତ ଭଲ ଖେଳିଥାନ୍ତି